ଆମ ଯାଜପୁର ଜିଲ୍ଲାର ଉନ୍ନତିମୂଳକ ବିଭିନ୍ନ ପ୍ରକାରର କାର୍ଯ୍ୟ ରହିଛି ଏଗୁଡ଼ିକ ମଧ୍ୟରେ ଯାଜପୁର ବିକାଶ ପ୍ରାଧିକରଣ ମିଶନ ଶକ୍ତି ସହରାଞ୍ଚଳ ସ୍ଥାନୀୟ ସଂସ୍କୃତି କାର୍ଯ୍ୟ ଏବଂ ସରକାରଙ୍କ ସ୍ତ୍ରୀ ଲୋକଙ୍କ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆତ୍ମନିର୍ଭରଶୀଳ କରାଯାଇଛି ଏବଂ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି ସେମାନଙ୍କ ପାଇଁ ଛତୁ ଚାଷ ଏବଂ ସିଲେଇ ମେସିନ୍ ଏବଂ ମହମବତୀ ଧୂପକାଠି ମାନଙ୍କ ପାଇଁ କୁଟୀରଶିଳ୍ପ ରଖାଯାଇଛି